ଦଶ ଦଶ ଦୁଇହଜାର ଦଶ ପାଞ୍ଚ ବାର ଦୁଇ ହଜାର ପନ୍ଦର ଏକ କୋଡ଼ିଏ ଏକ ଦୁଇହଜାର କୋଡ଼ିଏ ତିରିଶ ବାର ଦୁଇହଜାର ସତର ସାତ ଦୁଇହଜାର ଚବିଶ